କଳ୍ପନା ଚାୱଲା୍ ସୁନିତା ଉଇଲିୟମ୍ ରାକେଶ ଶର୍ମା ବିଷୟରେ ମୁଁ କହିବାକୁ ଚାହୁଁଛି ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ ଯିଏ କି କଳ୍ପନା ଚାୱଲା ସିଏ ଉଣେଇଶହ ସତାନବେ ମସିହାରେ ପ୍ରଥମ ଥର ପାଇଁ କଲୋମ୍ବିଆ ମହାକାଶ ଯାନରେ ମହାକାଶକୁ ଯାତ୍ରା କରିଥିଲେ ଏହି ମହାକାଶ ଯାନରେ ସିଏ ମିଶନ୍ ସ୍ପେସିଆଲିସ୍ଟ ଏବଂ ପ୍ରାଇମେରୀ ରୋବୋଟିକ୍ ଆର୍ମ ଭାବରେ ଯାଇଥିଲେ ମହାକାଶର ସେଇ ମହାକାଶଚାରୀ କଳ୍ପନା ସିଏ ଦୁର୍ଘଟଣା ସହିତ ସମ୍ମୁଖିନ ହୋଇ ଫେରିବା ସମୟରେ ସେ ଦୁର୍ଘଟଣା ସହିତ ସମ୍ମୁଖିନ ହୋଇ

ସେଇଠି ହିଁ ଲିନ ହେଇଯାଇଥିଲେ ତେବେ ତାଙ୍କ ସ୍ମୃତିରେ ଆମ ଦେଶର ପ୍ରଥମ ପାଣ ପାଣିପାଗ ସମ୍ପର୍କିତ ସୂଚନା ଦେଉଥିବା କୃତ୍ରିମ ଉପଗ୍ରହକୁ କଳ୍ପନା ଏକ ରେ ଆମେ ନାମିତ କରିଛୁ ସେଭଳି ସୁନିତା ଉଇଲିୟମ୍ ରାକେଶ୍ ଶର୍ମା ଏମାନଙ୍କୁ ନେଇକି ବି ଆମେ ବହୁତ ଗର୍ବ ଅନୁଭବ କରୁଛୁ କାହିଁକି ନା ଯେଭଳି ଆମର ଭାରତର ପ୍ରଥମ ଜନ୍ମିତ ଯେ ମହିଳା ଆମ ମାନଙ୍କ ଭଳି ସିଏ ବି ଗୋଟେ ମହିଳା ଯିଏ କି ମହାକାଶଚାରୀ ଭାବରେ ସିଏ ଆମ ପ୍ରଥମ ଥର ପାଇଁ ମହାକାଶରେ ଚାରି ଯାନରେ ସିଏ କଲୋମ୍ବିଆ ଗ୍ରସ୍ତରେ ଯାଇଥିଲେ ପାଣିପାଗ ସମ୍ପର୍କିତ କଥାକୁ ନେଇକି କିନ୍ତୁ ସେ ଦୁର୍ଘଟଣା ଗ୍ରସ୍ତ ହେଇକି ସିଏ ଆଉ ଫେରି ପାରିଲେ ନାହିଁ ସେ ଫେରିବା ସମୟରେ ତାଙ୍କର ସେଇଠି ହିଁ ଯିବା ବାଟରେ ହିଁ ସେ ଲିନ ହୋଇଯାଇଥିଲେ ତ ତାଙ୍କ ସ୍ମୃତିକୁ ଆମେ ପାଇବା ପାଇଁ ପ୍ରଥମ ଥର ପାଣିପାଗ ସମ୍ପର୍କିତ ସୂଚନା ଯଥା କୃତ୍ରିମ ଉପଗ୍ରହକୁ ଆମେ କଳ୍ପନା ଏକ ରେ ନାମିତ କରିଛୁ